ମୋ ଜୀବନ ସମୟରେ ଘଟିଥିବା କିଛି ଟେକ୍ନୋଲୋଜି ପରିବର୍ତ୍ତନ ହେଉଛି ଟେଲିଫୋନ ସେବା ଆଗ କାଳର କୌଣସି ଖବର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ପଠେଇବାର ହେଉଥିଲେ ଦିନେ ଦୁଇ ଦିନ ତିନ ଦିନ ଲାଗିଯାଉଥିଲା କିନ୍ତୁ ଟେଲିଫୋନ ଆସିବା ପରେ କିଛି ସେକେଣ୍ଡ ମଧ୍ୟରେ ଖବରଟା ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇପାରୁଛି ଦିନକୁ ଦିନ ମୋବାଇଲ ଉନ୍ନତଧରଣର ଟେକ୍ନୋଲୋଜି ଆବିଷ୍କାର ହେଲା ପରେ ଏବେ ଆମେ ମୋବାଇଲ ସାହାଯ୍ୟରେ ବିଭିନ୍ନ ପ୍ରକାର କାମ କରିଥାଉ ଯେପରିକି ହୋଟେଲ ବୁକିଂ ହେଉ କାହା ସହିତ ସମ୍ନାସାମ୍ନି କଥାବାର୍ତ୍ତା ହେଉ ଭିଡ଼ିଓ କଲ୍ ମାଧ୍ୟମରେ ବା ଯେକୌଣସି କାର୍ଯ୍ୟ ପାଠ ପଢ଼ା ହେଉ ମନୋରଞ୍ଜନ ହେଉ କି ଚାକିରୀ ସମ୍ବନ୍ଧୀୟ କୌଣସି ଖବର ଆମେ ମୋବାଇଲ ମାଧ୍ୟମରେ ଠିକ ଟାଇମ୍ରେ ଆଉ ଜଲ୍ଦି ପାଇଥାଉ ଆଜିର ଜୀବନରେ ଯାନବାହାନ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଆଗ କାଳରେ ଶଗଡ଼ ଗାଡ଼ି ମାଧ୍ୟମରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ପଡ଼ୁଥିଲା କିନ୍ତୁ ଏବେ ଯାନବାହାନର ସୁବିଧା ହେବା ସହିତ ଆମେ ଖୁବ ଅଳ୍ପ ସମୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଉ ଯେପରିକି ଏରୋପ୍ଲେନ ସେବା ଯେଉଁ ଜାଗାକୁ ଆମେ ଦୁଇ ଦିନ ତିନ ଦିନ ଲାଗିଯାଉଥିଲା ଏବେ ଘଣ୍ଟାଟିଏ ଦୁଇ ଘଣ୍ଟାରେ ସେ ଜାଗାକୁ ପହଞ୍ଚି ଯାଉଛୁ ଯାହାଦ୍ୱାରା ଆମର ସମୟ ମଧ୍ୟ ବଞ୍ଚୁଛି ଏବଂ ଜଲ୍ଦି ଆମେ ସେ ଜାଗାକୁ ପହଞ୍ଚି ଯାଉଛେ ଏବେ ଭାରତରେ ବୁଲେଟ୍ ଟ୍ରେନ ପ୍ରଚଳିତ ହେଲାଣି ଦ୍ରୁତଗାମୀ ଟ୍ରେନ ଆମକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବହୁତ କମ ସମୟରେ ପହଞ୍ଚେଇ ଦେଇଥାଏ ଏହିଗୁଡ଼ିକ ହେଉଛି ଏ ସମୟର ଟେକ୍ନୋଲୋଜିର ଅଭିଉଦୟ